ନକ୍ଷତ୍ର ଭ୍ରମଣ୍ଡନ ଅଧ୍ୟୟନ କହିଲେ ଆମେ ଆକାଶକୁ ଯେ ଛୋଟ ଛୋଟ ତାରା ଦେଖୁ ସେ ତାରା ମିଟିମିଟି ହୋଇକି ଜଳୁଥାଏ ସୁନ୍ଦର ଦିଶେ ଓ ଆକାଶରେ ଚନ୍ଦ୍ର ହେଲେ ଦୁନିଆ ପୃଥିବୀ ଆଲୋକିତ ହୋଇ ରୁହେ ଓ ଦିନରେ ସୂର୍ଯ୍ୟ ଉଠିଲେ ସୂର୍ଯ୍ୟର କିରଣ ଆମକୁ ଭଲ ଲାଗେ ଆମକୁ ଦେହକୁ ଲାଗେ ଓ ଗଛ ଲତା ସବୁ ମଣିଷ ସବୁ ମାନେ ସୂର୍ଯ୍ୟ କିରଣ ନଥିଲେ ବଞ୍ଚିପାରିବେ ନାହିଁ ଓ ସୂର୍ଯ୍ୟ ଚନ୍ଦ୍ର ନଥିଲେ ଦିନ ରାତ୍ରି ରାତି ହୁଏ ନାହିଁ ମାନେ ଜଣେ ସୂର୍ଯ୍ୟ ଚନ୍ଦ୍ର ଉଠିଲେ ଏକା ଦିନ ରାତି ହୁଏ ଓ ଦୁନିଆ ସାରା ଆଲୋକିତ ହୋଇକି ରୁହେ ଗଛ ଲତା ସବୁ ସୂର୍ଯ୍ୟ କିରଣରେ ବଢ଼ି ଉଠେ ସୂର୍ଯ୍ୟ କିରଣ ମଣିଷକୁ ଦେହରେ ଲାଗେ ସୂର୍ଯ୍ୟ ଚନ୍ଦ୍ର କିରଣ ଦ୍ୱାରା ମଣିଷ ବଞ୍ଚିପାରେ ନାହିଁ ରାତିରେ ଚନ୍ଦ୍ର ଉଠିଲେ ଶୁଭ ମାନେ ପୃଥିବୀ ଆଲୋକୋକିତ ହୋଇରୁହେ